ବଗିଚା କରିବା ସମୟରେ ବିଭିନ୍ନ ପୋକ ଜୋକ କୀଟ ମୂଷା ଇତ୍ୟାଦି ସମସ୍ୟାର ସମୁଖୀନ ହଉ ଯେମିତି କି ଗଛରେ ପିମ୍ପୁଡ଼ି ଲାଗିବା ପୋକ ଲାଗିବା ଏହା ପାଇଁ ପିମ୍ପୁଡ଼ିଙ୍କ ପାଇଁ ଆମେ ଗାମାଶିନ ବ୍ୟବହାର କରିଥାଉ ଆଉ ମୂଷାଙ୍କ ପାଇଁ ଯନ୍ତା ବସେଇ ଥାଉ ସଜନା ଗଛରେ ସଂବାଳୁଆ ହେଲେ ଆମେ ସର୍ପ ପାଣି ପକେଇ ଥାଉ ବାସି ପାଉଁଶ ନେଇକି ପକେଇ ଥାଉ ଖତ ଦେଇ ଥାଉ ଏହା ଦ୍ୱାରା ସବୁ ପୋକ ଜୋକ କୀଟନାଶକ ଆଦି ଦୂର ହୋଇଯାଆନ୍ତି